ହ୍ୟାଲୋ ହ୍ୟାଲୋ ଆପଣ ଆପଣ ସମ୍ବାଦୀୟତା ପତ୍ରକାର କହୁଛନ୍ତି କି ଆଜ୍ଞା ଆମେ ଗୋଟେ ଏଠା ପ୍ରତିଯୋଗିତା ବିରିୟାନିର ଗୋଟେ ପ୍ରତିଯୋଗିତା କରିଥାନ୍ତୁ ଯେ ସେଥିପାଇଁ ଆପଣଙ୍କର ସାହା ଟିକେ ସାହାଯ୍ୟ ମାଗୁଛୁ ଆପଣ କି ଆମକୁ ସାହାଯ୍ୟ କରିପାରିବେ ମୁଁ ପହେଲନଗର ବି ବ୍ଲକରୁୁ କହୁଛିି ଆଜ୍ଞା ଆପଣ ଟିକେ ଆମକୁ ହେଲ୍ପ କରିବେ କି ବିରିୟାନୀ ହଁ ହଁ ଆମେ ଆଦିବାସି ଏରିଆରୁ କହୁଛୁ ଆଜ୍ଞା ଏକଚୁଆଲି ଆମେ ଟିକେ ବିରିୟାନିର ପ୍ରତିଯୋଗିତା କରିଥାନ୍ତୁ ସେଇଟା କେମିତି ଲୋକ ପାଖକୁ ପହଞ୍ଚିଥାନ୍ତା ଲୋକମାନେ ଟିକେ ଭଲ ନିଅନ୍ତେ ସେଇଟା ଭଲ ମାନେ ଲୋକମାନଙ୍କୁ ମାନ ଜାଣିପାରନ୍ତେ ଏଇଟା ଭଲ ବୋଲିକିରି ଟିକେ ଲୋକମାନଙ୍କର ବି ବିକ୍ରି ହୁଅନ୍ତା ଆମମାନଙ୍କରେ ବିକ୍ରି ହୁଅନ୍ତା ଆଜ୍ଞା ଲୋକମାନେ ଜାଣିବେ ସବୁଆଡ଼ୁ ଲୋକମାନେ କ'ଣ କେମିତି କରିବା ଟିକେ ଆପଣ ଆମକୁ ଟିକେ ସାହାଯ୍ୟ କରନ୍ତୁ

ଆଜ୍ଞା ଏବେ ତ ଆମେ ବିରିୟାନୀ ହିଁ କରୁଛୁ ଫାଷ୍ଟ ଦେଖାଯାଉ ବିରିୟାନୀ ହଉ ତା'ପରେ ଯଦି ଏଇଟା ଟିକେ ସକ୍ସେସ୍ ମାନେ କାମ ଆଗକୁ ମାନେ ହେଲା ଲୋକମାନଙ୍କର ପସନ୍ଦ ଆସିଲା ଆମେ ଆଉ ଥରେ ପୁଣି ଆଉ ଅଲଗା କିଛି କରିବା ପାଇଁ ଭାବିବୁ ହେଲା ସେଥିପାଇଁ ଫାଷ୍ଟ ଆମେ ଏବେ ବିରିୟାନୀ କରିବା ପାଇଁ ଆମେ ଆଗ୍ରହ କରିଛୁ ଲୋକମାନଙ୍କ ପାଖକୁ ପହଞ୍ଚୁ କେମିତି ଲୋକମାନେ ସେଇଟା ପସନ୍ଦ କରନ୍ତୁ ହେଲା ସେଥିପାଇଁ ନା ଆପଣ ସେ ମାନେ ମୁଁ କହୁଛିି ଯେମିତି ଲୋକ ଦୁକୁ ଲୋକମାନଙ୍କୁ ପାଖକୁ ପହଞ୍ଚିବ ସବୁ ଲୋକ କେମିତି ଜାଣିବେ ମାନେ ଏଇଠି ଗୋଟେ ପ୍ରତିଜ୍ଞା ପ୍ରତିଯୋଗିତା ହଉଛି ବିରିୟାନିର ଲୋକମାନେ ଆମ ପାଖକୁ ଆସିବେ ନେବେ ମୁଁ ଆପଣଙ୍କର ନାଇ ପାଞ୍ଚ ଜାନୁଆରୀ ପାଞ୍ଚଆଡ଼େ କରିଲେ ହୁଅନ୍ତା ଭଲ ହୁଅନ୍ତା ଆମେ ଭାବୁଛୁ ଆପଣ ଯଦି ଆମକୁ ସାହାଯ୍ୟ କରିବେ ଟ ଭଲ ହୁଅନ୍ତା ଆମେ ତ ଭାବୁଛୁ ଆଜ୍ଞା ଟିକେ ପାଞ୍ଚ ଛଅ ଦିନ ପାଇଁ ଷ୍ଟଲ ମାନେ ପ୍ରତିହତା ବସାଇବୁ ଷ୍ଟଲ୍ ଗୁଡ଼ା ବସାଇବୁ ହେଲା ସେଇଟା ଆଜ୍ଞା ଏ ଫାଷ୍ଟ ତ ସେ କମ୍ ପାଞ୍ଚ ଦିନ ହିଁ ହଉ ତା'ପରେ ଯଦି ହେଲା ଭଲ ଚଲିଲା ଆଜ୍ଞା ପୁଣି ଆପଣଙ୍କୁ ପୁଣି ଆଉ ଥରେ ଆମେ ଆପଣଙ୍କୁ କହିବୁ ଜଣାଇବୁ ପୁଣି ହେବ ସେଇଟା କରିବା ଆଉଥରେ ଆଜ୍ଞା ଆଜ୍ଞା

ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା